ବାର ମାର୍ଚ୍ଚ ଦୁଇ ହଜାର ଛଅ ଦୁଇ ଜାନୁଆରୀ ଦୁଇହଜାର ଚଉଦ ପାଞ୍ଚ ଫେବୃଆରୀ ଦୁଇ ହଜାର କୋଡ଼ିଏ ଏକ ଏପ୍ରିଲ ଦୁଇହଜାର ପାଞ୍ଚ ତିରିଶି ଡିସେମ୍ବର ଦୁଇ ହଜାର ଏକୋଇଶି